ଆମ ଗାଁ ଗହଳିରେ ମହୁମାଛି କିମ୍ବା ପୋକ କାମୁଡ଼ିଲେ କାମୁଡ଼ିଥିବା ଜାଗାକୁ ଲୁହାରେ ଘସିଥାଉ ପରେ ଚୁନ ମାରିଥାଉ ଏହି ଘରୋଇ ଉପଚାର କରିଥାଉ ତାପରେ ମେଡ଼ିକାଲ ଯାଇ ସେହି ଜାଗାକୁ ଔଷଧ ଲଗାଇଥାଉ